ଆମ ସାଂସ୍କୃତିକ ପରମ୍ପରା ମଧ୍ୟରୁ ହୋଲି ପର୍ବ ମକର ସଂକ୍ରାନ୍ତି ରଜ ସଂକ୍ରାନ୍ତି ଦୁର୍ଗାପୂଜା ଏବଂ ମାଣବସା ହେଉଛି ଆମ ଅଞ୍ଚଳର ମୁଖ୍ୟ ପର୍ବପର୍ବାଣି ଯେଉଁ ପର୍ବପର୍ବାଣି ଗୁଡ଼ିକରେ କି ଆମେ ବହୁତ ମଜା ଏବଂ ବହୁତ ସୁଖ ଆନନ୍ଦ ପାଇପାରୁ ଏବଂ ସେଇ ପର୍ବ ଗୁଡ଼ିକ ମଧ୍ୟ ସାଂସ୍କୃତିକ ଆକାରରେ ପାଳନ କରାଯାଏ ମକର ସଂକ୍ରାନ୍ତି ସମୟରେ ଆମେ ପିଠାପଣା ଏବଂ ନୂତନ ନୂତନ ପୋଷାକ ବସ୍ତ୍ର ଆମେ ପରିଧାନ କରିଥାଉ ଏବଂ ଦୋଳ ପୂର୍ଣ୍ଣିମାରେ ଆମେ ରଙ୍ଗର ରଙ୍ଗର ରଙ୍ଗରେ ରଙ୍ଗିତ ହୋଇ ଆମେ ମଜାକରୁ ଯାହା ଯାହାକୁ ରଙ୍ଗପର୍ବ ମଧ୍ୟ କୁହାଯାଏ ଦୁର୍ଗାପୂଜା ଦୁର୍ଗାପୂଜା ବା ଦଶହରା ସମୟରେ ମା ଦୁର୍ଗାଙ୍କର ପୂଜା ବା ତାଙ୍କର ପଦାର୍ପଣ ବା ତାଙ୍କର ପାଖରେ ବିଭନ୍ନ ପ୍ରକାରର ଲୋକମାନେ ନିଜର ନିଜର ଦୁଃଖ ଏବଂ ନିଜର ତାଙ୍କର ମର୍ମାହତକୁ ତାଙ୍କ ଉପରେ କହିଥାନ୍ତି ଏବଂ ସେ ତାଙ୍କର ତାଙ୍କ ଉପରେ ସେ ଆଶୀର୍ବାଦ ମଧ୍ୟ ପ୍ରଦାନ କରିଥାନ୍ତି ଏହା ଏହା ମଧ୍ୟ ବହୁତ ସୁଖ ଏବଂ ଆନନ୍ଦର ପର୍ବ ଏବଂ ଏହିପରି ଭାବରେ ଆମ ଅଞ୍ଚଳରେ ଏହି ପର୍ବପର୍ବାଣି ଗୁଡ଼ିକ ସାଂସ୍କୃତିକ ଆକାରରେ ପାଳନ କରାଯାଏ ଏହା ଲୋକମାନେ ଆଜିକାର ଲୋକମାନେ ଏହାକୁ ଭଲଭାବରେ ବା ସାଂସ୍କୃତିକ ଆକାରରେ ପାଳନ କରୁନାହାଁନ୍ତି ଯାହାଫଳରେ ଆମର ସାଂସ୍କୃତିକ ପର୍ବପର୍ବାଣି ଗୁଡ଼ିକ ଧୀରେ ଧୀରେ ବିଲୁପ୍ତ ହୋଇଆସୁଛି ଯାହାଫଳରେ ଆମର ଆସନ୍ତା ପିଢ଼ିଗୁଡ଼ିକ ଉପରେ ଏହାର ପ୍ରଭାବ ପଡ଼ିପାରିବ